ମୁଁ ଯେତେବେଳେ ଯାତ୍ରା କରିବି ମୁଁ ମୋର ପରିବାର ସହିତ ଯିବାକୁ ଚାହେଁ କାରଣ ପରିବାର ସହିତ ଯିବାର ଯୋଉ ମଜାଥାଏ ତାହା ଅନ୍ୟକୌଣସି ଠାରେ ନଥାଏ ପରିବାରରେ ଆମେ ସମସ୍ତେ ମିଶିକିରି ରହିଥାଆନ୍ତି ଏବଂ ଯଦି ସାଙ୍ଗ ହେଇକି ମିଶିକି ଯାଆନ୍ତି ତେବେ ତାହା ବହୁତ ଭଲଲାଗେ ବିଭିନ୍ନ ପ୍ରକାରର ମଉଜ୍ ମଜଲିସ୍ କରିବା ବିଭିନ୍ନ ପ୍ରକାରର ଖାଇବା ପିଇବା ବନେଇବା ଏବଂ ଖାଇବା ଏବଂ ବିଭିନ୍ନ ଜାଗାକୁ ବୁଲିବାକୁ ଯିବା ଏହିସବୁ କାର୍ଯ୍ୟରେ ପରିବାର ସହିତ ଗଲେ ବହୁତ ଖୁସିଲାଗେ